ହଁ ମୁଁ ସେଇ ପାଞ୍ଚଟି ତାରିଖ ମନେ ରଖିପାରିବି ଯେଉଁଗୁଡ଼ିକ ହେଉଛି ଦଶ ନଅ ଦୁଇହଜାର ଦଶ ଏଗାର ଆଠ ଦୁଇହଜାରେ ବାର କୋଡ଼ିଏ ଦଶ ଦୁଇହଜାର ତେଇଶ ପନ୍ଦର ବାର ଦୁଇହଜାର ବାଇଶ ନଅ ଏକ ଦୁଇହଜାର ଚବିଶ ଏହି ପାଞ୍ଚଟି ତାରିଖ ମୁଁ ସର୍ବଦା ମନେ ରଖିପାରିବି